କାର୍ଯ୍ୟ ନିର୍ଦ୍ଧିଷ୍ଟ ଅଞ୍ଚଳର ନିର୍ଦ୍ଧିଷ୍ଟ ରେଷ୍ଟୁରାଣ୍ଟ୍ରୁୁ ଖାଦ୍ୟ ଅର୍ଡ଼ର କରନ୍ତୁ ଘଟଣାର ରୂପ ରେଖ ଆପଣ ସମୟାଭାବ ଅନ୍ୟ କିଛି କାରଣରୁ ଚାପରେ ଅଛନ୍ତି ଏବଂ ଆପଣଙ୍କ ଘର ହୋଟେଲ୍ ନିକଟସ୍ଥ ଏକ ରେଷ୍ଟୁରାଣ୍ଟ୍ରୁୁ ଅର୍ଡ଼ର୍ କରିବାକୁ ଚାହୁଁଛନ୍ତି ଆପଣଙ୍କ ଖାଦ୍ୟ ରେଷ୍ଟୁରାଣ୍ଟ୍ର ନାମ ଆପଣଙ୍କ ଠିକଣା ଉଲ୍ଲେଖ କରନ୍ତୁ